ମୁଇଁ ଗୁଟେ ପିଜାଟେ ଅର୍ଡ଼ର୍ କରିଥିଲି ଦେଇଥିଲି ବେଲେ ଏଇଟା ଲେଟ୍ରେ ଲେଟ୍ରେ ମୁଁ ନିଜେ ଡ଼େଲିଭରି ହେଲା ବୋଲେ ଏଇଟାକୁ ମୁଇଁ ରିଟର୍ଣ୍ଣ କରବାର୍କେ ଚାଁହୁଛେ ବୋଲେ ଏଇନ ରିଟର୍ଣ୍ଣ ହୋଇପାର୍ବା କି କେନ୍ତା ବୋଲେ ଏଥିର୍ ଆପଣକର ରିଟର୍ଣ୍ଣ ସ୍କିମ୍ ବାବଦରେ ଟିକେ ଭଲ୍ସେ ଜାଣିଥିଲେ ଭଲ୍ କେନ୍ତା କାଣା ତା'ର୍ ମାନେ କାଣା ମୋତେ ଯେନ୍ ଟାଇମ୍ରେ ଦରକାର୍ ଥିଲା ଏଇଟା ସେଇ ଟାଇମ୍ରେ ମିଲ୍ ନ ପାରିଲା ବେଲେ ଟିକେ ଲେଟ୍ ହୋଇଗଲା ବେଲେ ମୋତେ ଯେନ୍ ଟାଇମ୍ରେ ଦରକାର୍ ଥିଲା ହେ ଟାଇମ୍ରେ ମିଲି ଥିଲେ ମୁଇଁ ରଖିଥିନି ବେଲେ ଏଥିର୍ ଲେଟ୍ରେ ଆଇଲା ବେଲେ ଘଣ୍ଟେ ଦେଢ଼ ଘଣ୍ଟା ଲେଟ୍ ଆଇଲା ବେଲେ ମୁଇଁ ଏଟା କାଁଣ୍ କର୍ମି ବର୍ତ୍ତମାନ୍ କେନ୍ତା କରି ମୁଇଁ ଏଟା ରିଟର୍ଣ୍ଣ କର୍ମି ସେ ବିଷୟରେ ଆପଣଙ୍କର୍ ସ୍କିମ୍ ବାବଦରେ ମୋର୍ ଟିକେ ଯାନବାର୍ କେ ଚାଁହୁଛେ ଯେମିତି ଏଇଟା ହେଇ ପାର୍ବା ଫେରସ୍ତ୍ କି ନାଇଁ ହେଇପାରି କିଛି ଡ଼ିସ୍କାଉଣ୍ଟ୍ରେ ଫେରସ୍ତ୍ କରୁନ୍ ବାକି କେନ୍ତା କିରି ଫେରସ୍ତ୍ ହେଇପାର୍ବା ସେଥିର୍ ଟିକେ ଚେଷ୍ଟା କରୁନ୍ କାରଣ ମୁଇଁ ଯେନ୍ ଟାଇମ୍ ଟାଇମ୍ରେ ତମ ଟାଇମ୍ରୁ ଘଣ୍ଟେ ଦେଢ଼ ଘଣ୍ଟା ଉପରେ ଲେଟ୍ ହେଲା ବେଲେ କେନ୍ତା କରି ମୁଇଁ ଜିନିଷ୍କେ ଆଉ ଦେଖ୍ବାର୍କେ ଚାଁହୁଛି ଏଇଟା ତ ତାଜା ମୋତେ ନା ଲଗାର୍ କାରଣ କଣ ଘଣ୍ଟେ ହେଲା ନ ଆଗୁରୁ କେତେରୁ ରଖା ହୋଇଥିବା ବେଲେ ଯେ ମୁଇଁ ଆପଣ କ ରିକ୍ୟୁଏଷ୍ଟ୍ କରୁଛି ଯେନ୍ତା ଏଇ ଜିନିଷ୍କେ ରିଟର୍ଣ୍ଣ କରୁନ୍